ଓଡ଼ିଆ ହେଉଛି ଓଡ଼ିଶାର ମାତୃଭାଷା ଆରୁ ଇ ଭାଷାର୍ ବିକଶିତ୍ କର୍ବାର୍ ଲାଗି ବହୁତ୍ ଲେଖକ କବିମାନେ ଯୋଗ୍ ଦେଇଥିଲେ ସେ ଭିତ୍ରୁ ଫକୀର୍ମୋହନ୍ ସେନାପତି ଗୁଟେ କବି ଆର୍ ଲେଖକ ହିସାବେ ସେ ଓଡ଼ିଆ ଭାଷାର ପ୍ରଚାର କରିଥିଲେ ତାହାକୁ ଓଡ଼ିଶାର ଓଡ଼ିଆ ଭାଷାର ଜନକ ବୋଲି କହେସନ୍ ଆର୍ ସେ ଭିତ୍ରୁ ସେ ଛଅ ମାଣ ଆଠ ଗୁଣ୍ଠ ଲଛମା ଲେଖିକରି ସେ ପ୍ରସିଦ୍ଧି ଲାଭ୍ କରିଥିଲେ ହେଲେ ବିଲ୍ ଓଡ଼ିଆ ଭାଷା ଓଡ଼ିଶାର ସବୁ ଜାଗାରେ ଚାଲୁଥିଲେ ବିିଲ୍ ସେ ଓଡ଼ିଆ ଭାଷାର ପରିବର୍ତ୍ତନ ହେଇଚେ ଆର୍ ସେ ଭାଷା ମଧ୍ୟରୁ ସମ୍ବଲପୁରୀ ଭାଷା ଗୁଟେ ବିିଲ୍ ଆସିଚେ ଆର୍ ସେ ସମ୍ବଲପୁରୀ ଭାଷା ବିଲ୍ ପ୍ରସିଦ୍ଧି ଲାଭ୍ କରିଚେ ଆରୁ ଇ ଓଡ଼ିଆ ଭାଷା ଯେନ୍ ଶୁଦ୍ଧ ଓଡ଼ିଆ ଭାଷା ହିସାବେ ଆଉ ବ୍ୟବହାର କରାନିହେବାର୍ ସେ ଭିତ୍ରେ ଇଂଲିଶ୍ ଆର୍ ହିନ୍ଦୀର ଶବ୍ଦମାନେ ସବୁ ବ୍ୟବହାର୍ କରି ଦଉଚନ୍ ଆର୍ ସେ ଶବ୍ଦ ବ୍ୟବହାର୍ ହେବାର୍ ଭିତ୍ରେ ସେ ଯେଉଁ ଜିନିଷ୍ ପତର୍ ଆସୁଚେ ସବୁ ଇଂଲିଶ୍ର ନାଁ ହିସାବେ ସବୁ ଆସୁଚେ ଆରୁ ହିନ୍ଦୀର ନାଁ ହିସାବ୍ରେ ଆସୁଚେ ସେଥିର ଲାଗି ବୋଲି ଓଡ଼ିଆ ଭାଷାରେ ଇଂରାଜୀ ଆରୁ ଓଡ଼ିଆ ଇ ହିନ୍ଦୀ ଭାଷାର ମିଶିଯାଉଚେ ଆରୁ ଯେଉଁ ଇଟା ଇଂଲିଶ୍ ସ୍କୁଲ୍ ମିଡ଼ିୟମ୍ ସ୍କୁଲ୍ମାନେ ଅଛନ୍ ସେଟା ଛୁଆମାନେ ପାଠ୍ ପଢ଼ିିକରି ସେନ ବି ସେ ଇଂଲିଶ୍କେ ବ୍ୟବହାର୍ କରିି କରି ସେ ଓଡ଼ିଆ ଭାଷାରେ ମିଶେଇ ଦଉଚନ୍ ଆର୍ ସେଥିର୍ ଲାଗି ବୋଲି ଓଡ଼ିଆ ଭାଷାର ଯେଉଁ ଶୁଦ୍ଧତା ସେଟା କମିିତେଲ୍ ଯଉଚେ ଆର୍ ସେଥିର୍ଲାଗି ବୋଲି ଓଡ଼ିଆ ଭାଷା ଲାଗି କିଛି ଯଦି ପଦକ୍ଷେପ ନେଇ ନେବା ସେ ଓଡ଼ିଆ ଭାଷା ବି କେତେବେଲେ ସେ ବିଲୁପ୍ତ ହେବାର୍ ହେଇପାରେ